ହଁ ମୁଁ କହିପାରିବି ଦଶରୁ ଦଶ ଲକ୍ଷ ମଧ୍ୟରେ ଥିବା ପାଞ୍ଚୋଟି ସଂଖ୍ୟା ହେଉଛି ପାଞ୍ଚ ହଜାର ତିନିଶହ ବଇଆଳିଶ ଚାରି ହଜାର ଆଠଶହ ତିନି ପାଞ୍ଚଶହ ଦୁଇ ଲକ୍ଷ ଆଉ ଗୋଟିଏ ତିନି ଲକ୍ଷ ଚାରି ହଜାର ପାଞ୍ଚ